ହଁ ସାର୍ ନମସ୍କାର ମୁଁ ରାଜନଗର ରୁ ବିକ୍ରମ କହୁଥିଲି ମୁଁ ଟିକେ ଘର ଛାଡ଼ିକି ମୋର ମାସେ ପାଇଁ ପାଖା ପାଖି ମାସେ ପାଖା ପାଖି ମୁଁ ଯିବି ବାହାରକୁ ମୋର ପରିବାର ସହିତ କିନ୍ତୁ ସମସ୍ତେ ପଳାଇବେ ସେଥି ପାଇଁ ମୋର କିଛି ଆପଣଙ୍କ ପାଖରେ କିଛି କାମ ଥିଲା ଆପଣଙ୍କର ଆପଣଙ୍କ ଡିପାର୍ଟମେଣ୍ଟ ତରଫରୁ ମୋତେ ଟିକେ ଆପଣଙ୍କ ସହଯୋଗ ଦରକାର କହି ଥାଆନ୍ତି ଯେ କାହିଁକି ନା ମୋର ଘର ଟା ମାନେ ବଡ଼ ଘର ଟା ତ ସେଥି ପାଇଁ ମୋ ଘର ଭିତରେ ବହୁତ ଜିନିଷ ଗୁଡ଼ାଏ ଅଛି ଯେମିତିକି ଟିଭି ଫ୍ରିଜ ସୁନା ଗହଣା କିଛି ଅଛି ତା ସହିତ ଫର୍ଣୀଚର୍ ଆଇଟମ ବି ବହୁତ ଗୁଡ଼ାଏ ଅଛି ସବୁ ବି ମାନେ କ'ଣ ଦାମୀ ଦାମୀ ଜିନିଷ ରହିଛି ସେଥି ପାଇଁ ମୁଁ କହୁଥିଲି ଯେ

ଅସୁବିଧା ତା ହେଉଛି ଯେ ମୁଁ ଆପଣଙ୍କ ହେଲ୍ପ ଚାହୁଁଛି ଆପଣଙ୍କ ଡିପାର୍ଟମେଣ୍ଟ ତରଫରୁ ଯେମିତିକି ପୋଲିସ ର ପ୍ରୋଟେକ୍ସନ ମୋତେ ନିହାତି ପୋଲିସ ର ସହାୟତା ମୋତେ ନିହାତି ଦରକାର

ମୁଁ ଚାହୁଁଛି ଆପଣଙ୍କ ତରଫରୁ ଯଦି କେହି ଜଣେ ପୋଲିସ ଯଦି ସବୁ ବେଳେ ଆସିକି ଆମ ଘର ପାଖକୁ ଜଗିକି ରହିବ ତା ହେଲେ ମୁଁ ମୋତେ ଟିକେ ମାନେ ସାହାଯ୍ୟ ମିଳିବ

ଯେତେ ସିସି ଟିଭି ଲଗାଇଲେ କ'ଣ ସିସି ଟିଭି ଲଗାଇଲେ ବି ଆଜି କାଲି ସମାଜରେ ଯେତେ ଗୁଣ୍ଡା ଗର୍ଦୀ ଆଉ ଚୋରି ଡକାୟତି କେତେ କ'ଣ ହେଉଛି ଆଉ ସେଥି ପାଇଁ ମାନେ କ'ଣ ସିସି ଟିଭି ବି ଭାଙ୍ଗିକି ବି ଲୋକ ଘର ଦ୍ବାର ବି ଚୋରି କରିକି ନେଇ ପଳଉଛନ୍ତି ସିସି ଟିଭି ଗୋଟେ ସିନା କ'ଣ ଆମେ ଜାଣି ପାରିବା ଯେ ହଁ ଚୋରି ହେଲା କି କିଏ ଆସିଲା କ'ଣ ଏସବୁ ଜାଣି ପାରିବୁ ସିସି ଟିଭି ଭାଙ୍ଗି ଦେଇ ସାରିବା ପରେ ଆମେ କ'ଣ ଜାଣି ପାରିବା କ'ଣ ଚୋରି ହେଲା କ'ଣ ନାହିଁ ଆମେ ଜାଣି ପାରିବା ସିସି ଟିଭି ଗୋଟେ ଆମର ଘର ରକ୍ଷା କବଚ ସାଜି ଯାଇଛି କିନ୍ତୁ ସେହିଟା ମାନେ ଲଙ୍ଗ ଟାଇମ ପାଇଁ ନୁହଁ ସେଥି ପାଇଁ ପୋଲିସ ହଁ ମୁଁ ପାଖା ପାଖି ମାସେ ଆଛା ତାହାଲେ ଦିଦି ପୋଲିସ ରେ ମୋର ତରଫରୁ କିଛି ଡକ୍ୟୁମେଣ୍ଟ ଦରକାର କି ପୋଲିସ ମାନେ ଥାନା ରେ ଦେବା ପାଇଁ କିଛି ଯେମିତି ଆଧାର କାର୍ଡ ହେଉ କି ସେମିତି କିଛି ଡକ୍ୟୁମେଣ୍ଟ ଦରକାର କି ଥାନାରେ ଡିପୋଜିଟ କରିବା ପାଇଁ ଆଛା ଆଉ ଗୋଟେ କଥା ମୋତେ କହିବେ ଯଦି ଯଦି ଆଉ ଗୋଟେ କଥା ପଚାରିବି ଯଦି ଆପଣଙ୍କ ର ଧର ପୋଲିସ ଆସି ଧର ମୋ ଘରେ ମାସେ ପାଖା ପାଖି ଦେଢ଼ ମାସ କ'ଣ କାର୍ଯ୍ୟ କରୁଛନ୍ତି ସେଥି ପାଇଁ ମୋତେ କିଛି ପଇସା ଡିପୋଜିଟ କରିବାକୁ ପଡ଼ିବ କି ଆଛା ତାହେଲେ ଆପଣ ମୁଁ ତ ପାଖା ପାଖି ପଚିଶି ମେ ରେ ଯିବି ପଚିଶି ମେ ଦୁଇ ହଜାର ତେଇଶି ରେ ମୁଁ ବାହାରିବି ତାହେଲେ ମୋତେ ଟିକେ କନଫର୍ମ କରିକି ମୋତେ ଜଣାଇବେ ଆପଣଙ୍କର କିଏ କେଉଁ ଷ୍ଟାଫ ଆସିବେ କ'ଣ କରିବେ ମୋତେ ଟିକେ ତାଙ୍କ ନା ମୋତେ ଦେଇ ଦେବେ କି ହଁ ଠିକ୍ ଅଛି ଗୋଟେ କାମ କରନ୍ତୁ ଆପଣଙ୍କର ଯେଉଁ ଷ୍ଟାଫ ମୋର ଘର କୁ ଜଗିବା ପାଇଁ ରହିବେ ତାଙ୍କୁ ଟିକେ ମୋତେ ମୋତେ ସହିତ ମାନେ ମୋ ପାଖକୁ ଟିକେ ପଠାଇ ଦିଅନ୍ତୁ ମୋ ଘରକୁ ସେ ବି ମୋ ଘର ବି ଦେଖି ଦେଇ ଯିବେ ତା ସହିତ ବି ଆପଣଙ୍କର ଯାହା ଡକ୍ୟୁମେଣ୍ଟ ଦରକାର ତାଙ୍କୁ ବି କହିଦେବେ ସେ ମୋ ପାଖରୁ ମାଗିକି ନେଇ ଯିବେ ଆଉ ଯେଉଁ ଦିନ ମୁଁ ଘର ଛାଡ଼ିକି ଯିବି ଆଉ ସେଦିନ ସଖାଳେ ତାଙ୍କୁ କହିବେ ମୋ ଘରେ ଆସି ପହଞ୍ଚି ଯିବେ ଆପଣଙ୍କର ରାଜନଗର ବଡ଼ସାହି ଠିକ୍ ଅଛି ଥେଙ୍କ୍ ୟୁ